ଆମ ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାରର ପର୍ବପର୍ବାଣି ପାଳନ କରାଯାଏ ସେଥିମଧ୍ୟରୁ ରଥଯାତ୍ରା ଏବଂ ମକର ପର୍ବ ହେଉଛି ମୟୂରଭଞ୍ଜ ଜିଲ୍ଲାର ବଡ଼ ପର୍ବ ଏହି ପର୍ବରେ ଲୋକମାନେ ଅଧିକ ପାଳନ କରିଥାନ୍ତି ଏହି ପର୍ବରେ ଲୋକମାନେ ଅନ୍ୟ ଯେଉଁ ଲୋକମାନେ ଅନ୍ୟ ରାଜ୍ୟରେ ରହିଥାନ୍ତି କିମ୍ବା ଦାଦନ ଖଟିବାପାଇଁ ଯାଇଥାନ୍ତି ସେମାନେ ଏହି ଦୁଇଟି ମୁଖ୍ୟ ପର୍ବରେ ବା ବଡ଼ ପର୍ବରେ ଆସିକି ଯୋଗଦାନ କରିଥାନ୍ତି ରଥଯାତ୍ରା ଆମ ବାରିପଦାର ଗୋଟିଏ ବଡ଼ ପର୍ବ ଏବଂ ଏହି ରଥଯାତ୍ରା ଆଷାଢ଼ ମାସରେ ହୋଇଥାଏ ଏହା ତିନି ରଥ ତିନି ଦେବାଦେବୀଙ୍କ ପାଇଁ ପ୍ରସିଦ୍ଧ ଏହା ଜଗନ୍ନାଥ ଏବଂ ବଳଭଦ୍ର ଏବଂ ମାଆ ସୁଭଦ୍ରାଙ୍କ ପାଇଁ ରଥ ତିଆରି କରାଯାଏ ଏବଂ ଏହାକୁ ଟଣାଯାଏ ମକର ସେଇଭଳି ମକର ପର୍ବ ମଧ୍ୟ ଆମ ମୟୂରଭଞ୍ଜ ଜିଲ୍ଲାର ଗୋଟେ ବଡ଼ ପର୍ବ ଏହି ପର୍ବରେ ଲୋକେ ବଡ଼ ବଡ଼ କୁମା ତିଆରି କରି ପଡ଼ନ୍ତି ଏବଂ ସକାଳ ହେଲେ ନୂଆ ନୂଆ ପୋଷାକ ବସ୍ତ୍ର ପିନ୍ଧି ଏବଂ ପିନ୍ଧନ୍ତି ଏବଂ ତା'ସହିତ ଲୋକମାନେ ନୂଆ ନୂଆ ବା ନାନା ପ୍ରକାରର ମିଠା ଏବଂ ପିଠା ତିଆରି କରିଥାନ୍ତି ଏବଂ ପରେ ସେମାନେ ବିଭିନ୍ନ ପ୍ରକାର ଖେଳକୁଦରେ ନିଜକୁ ମଜଲିସ୍ କରିଥାନ୍ତି ତା'ପରେ ବିଭିନ୍ନ ପ୍ରକାରର ଯାତ୍ରା କିମ୍ବା ମେଳାକୁ ଯାଇଥାନ୍ତି